ଯେହେତୁ ଓଡ଼ିଶା କୃଷି ପ୍ରଧାନ ରାଜ୍ୟ କୃଷି ଏଠାର ମୁଖ୍ୟ ସକାଳ ହେଲେ ଚାଷୀ ବିଲକୁ ବାହାରି ଯାଏ ଚାଷ କାମ ପାଇଁ ଚାଷୀ ତା'ର ମୁଖ୍ୟ ପେଶାଟା ହେଉଛି କୃଷି କାର୍ଯ୍ୟ କରିବା ଓଡ଼ିଶାରେ ମୁଖ୍ୟତଃ କିନ୍ତୁ ଏବେ ବୈଜ୍ଞାନିକ ଯୁଗରେ ବିଜ୍ଞାନ ବହୁତ ଡେଭଲପ୍ କରିସାରିଲାଣି ଆଉ ଉନ୍ନତ ପ୍ରଣାଳୀରେ ଚାଷ କାର୍ଯ୍ୟ ବି କରାଯାଉଛି କିନ୍ତୁ ତାହା ସରକାର କେନ୍ଦ୍ର ସରକାର ହଉ ଓଡ଼ିଶା ସରକାର ହେଉ ପ୍ରୋତ୍ସାହନ ସଠିକ୍ ଭାବରେ ସାହାଯ୍ୟ ସୁଯୋଗ ନ ମିଳିଲେ ଚାଷ କାମ ତ ଆଗକୁ ଯାଇପାରିବ ନାହିଁ ଅନ୍ୟ ତୁଳନାରେ ଓଡ଼ିଶାରେ ଚାଷ ହେଉନି ସେଇଟା ଠିକ୍ ନୁହେଁ କିନ୍ତୁ ଯେତିକି ପରିମାଣରେ ହବା କଥା ତାହା ହେଉ ନାହିଁ ସବୁ କ୍ଷେତ୍ରରେ ନହେଲେ ବି ଧାନ କ୍ଷେତ୍ରରେ ନହେଲେ ବି ମୁଗ ବିରି କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଧୀରେ ଧୀରେ ଲୋପ ପାଇବାକୁ ବସିଲେଣି ସେଥିପାଇଁ ସରକାରଙ୍କ ସଠିକ୍ ପ୍ରୋତ୍ସାହନ ଆଉ ସାହାଯ୍ୟ ମିଳିଲେ ଲୋକମାନେ କୃଷି କାର୍ଯ୍ୟ ସହିତ କୁକୁଡ଼ା ପାଳନ କରିପାରିବେ ଗୋପାଳନ କରିପାରିବେ ଗୋପାଳନ କରିବାକୁ ଲୋକମାନେ ବି ଆଉ ମନ କରୁନାହାନ୍ତି କି ରଖୁନାହାନ୍ତି ବାହାରକୁ ଯିବା ପାଇଁ ଲୋକ ସବୁବେଳେ ଚାହୁଁଛନ୍ତି ଆମେ ବାହାରକୁ ପଳାଇବୁ ସେଥିପାଇଁ ସରକାର ଯଦି ଠିକ୍ ଭାବରେ ସଠିକ୍ ସୁଯୋଗ ଦିଅନ୍ତେ ପ୍ରୋତ୍ସାହନ ଦିଅନ୍ତେ ସେମାନଙ୍କୁ ଆଗ୍ରହର ସହିତ ସେମାନେ ବି ଚାଷ କରିବାକୁ ଆଗେଇ ଆସନ୍ତେ